ସବୁ ଋତୁମାନଙ୍କ ମଧ୍ୟରୁ ମୋତେ ଶୀତ ଋତୁଟି ବହୁତ ଭଲ ଲାଗେ ତ କାରଣ ଖରା ଖରା ଦିନେ କ'ଣ ତ ଆମେ ଯେକୌଣସି କାର୍ଯ୍ୟ ପାଇଁ ବାହାରକୁ ଗଲେ ଆମକୁ ମାନେ ଖରା ହେତୁ ଆମକୁ ବିଭିନ୍ନ ପ୍ରକାର ଅସୁବିଧା ହୋଇଥାଏ ଆମେ ଖରାକୁ ବାହାରକୁ ଯାଇପାରୁ ନାହୁଁ ବର୍ଷା ଦିନେ ଯେକୌଣସି କାର୍ଯ୍ୟ କରିବା ପାଇଁ ହେଲେ ଆମେ ମାନେ ବର୍ଷା ହେଉଥାଏ କାଦୁଅରେ ତ ଆମେ ସେ ମାନେ ବାହାରକୁ ବାହାରିପାରି ନଥାଉ ଶୀତ ଦିନେ କ'ଣ ଆମେ ଯେବେ ମାନେ ଯାଇପାରୁ ସବୁକାମ ବି କରିପାରୁ ତ ଶୀତ ଦିନେ ଆମେ ଯେକୌଣସି ଯାଗାକୁ ସାଙ୍ଗମାନଙ୍କ ସହିତ ଏକାଠି ହୋଇ ବୁଲିବାକୁ ମଧ୍ୟ ଯାଉ ବଣଭୋଜି ମଧ୍ୟ ଆମେ ମିଶିକି ଆମେ କରୁ ଶୀତ ଦିନେ ମଧ୍ୟ ବିଭିନ୍ନ ପ୍ରକାର ପନିପରିବା ଚାଷ ମଧ୍ୟ ବହୁତ ଭଲ ହୁଏ ବିଭିନ୍ନ ପ୍ରକାର ପନିପରିବା ହେଉ ମାନେ ଯାହା ବି ହେଉ ଶୀତଦିନେ ବହୁତ ମାନେ ଅଧିକା ପରିମାଣରେ ହୋଇଥାଏ ତ ସେଥିପାଇଁ ମୋତେ ଶୀତ ଋତୁଟି ବହୁତ ଭଲ ଲାଗେ